ହଁ ଖରା ମାସେ ବହୁତି ଝାଲ ବାହାରୁଛି ବସି ପଡ଼ିଲେ ସେଥିଲାଗି ବୁଲି କିରି ଗୋଟେ ଭଲ ସ୍ପ୍ରେର ବାଲା ସେଣ୍ଟ୍ ସେ ସେଇଟା ଆଣିବି ବୋଲି ଭାବିଲି ଆଉ ତୁରା ମାର୍କେଟ୍ କେ ଗଲି ଗଲି ବୋଲି ସେନୁ ଆଣିଲି ସ୍ପର୍ଶର ଚାରି ପାଞ୍ଚ ପ୍ରକାର ଦେଖାଇଲା କଲା ବେଲେ ମତେ ସେ ଭଲ୍ ଲାଗିଲା କଲା ବୋଲି ଆଣିଲି କଲି ବୋଲେ ତାହା କି ଲଗାଲରୁ ବାତ୍ ସେ ପୁରା ଦେହେ ନା କୁଣ୍ଡେଇ ହେଲା ବେ ଲାଲା କୁଲା ଆଉ ଦେହରେ ଲାଲ୍ ଲାଲ୍ ହେଇ ବାହାରି ଗଲା ଫୁସ୍କି ଫୁସ୍କି କରି ବାହାରି ଗଲା କଲା ବେଲା ସେଟା ଭଲ ନ ଲାଗିଲା ପଡ଼ା ଆରୁ ସେତେବେଲେ ଗଲି ତାହାକୁ ପଟରି କରି ସେମାନଙ୍କୁ ତୁମେ ତ ନେଇ ସେ ଭଣ୍ଡା ହାବାରିଲା ବୋଲି ନାଇ ସମସ୍ତଙ୍କର ଭଲ୍ ବାହାରିିଛି ତୁମଟା କେନ୍ତା ନ ବାହାରିଲା ବୋଲି ଯେତେବେଲେ କହିଲେ ନାଇ ମୁଁ ମତେ ତ ଭଲ ନ ବାହାରିଲା ଯେତେବେଲେ ମୁଁ ଲଗା ଲଗି କଲି ବୋଲେ ମୋ ଦେହରେ ବାହାରି ଗଲା ଫଲିଲା ଫୁସ୍କି ହେଇ ଗଲା କଲା ବୋଲି କରି ଯେତେବେଲେ କହିଲି ଗଲି ସେତେବେଲେ ନାଇଁ ନାଇଁ ଭଲ୍ ବାହାରିଚି ବୋଲି ମୁଇଁ ଆସିଲି ଘରେ ସେଥିଲାଗି ସମସ୍ତଙ୍କୁ ମନା କରିଚି ଯେ ମୁଇଁ ନାଇଁ ଲଗାବର୍ କର୍ବୋ ସେଣ୍ଟ୍ ଭଲ୍ ନାଇଁ ବାହାବର କର୍ବୋ